ନୂଆଖାଇରେ ମଧ୍ୟ ଆମେ ବହୁତ ପ୍ରକାରର ଶୈଳୀ ପାଳନ କରିଥାଉଁ ଏବଂ ନୂଆଖାଇରେ ମଧ୍ୟ ଆମକୁ ବହୁତ ଭଲ ଲାଗିଥାଏ ନୂଆ ନୂଆ ପୋଷାକ ଆମେ ପିନ୍ଧିଥାଉ ନାଟକ ନୃତ୍ୟରେ ଆମେ ସଙ୍ଗୀତ ଗାନ କରି ଆମେ ପ୍ରାଇଜ୍ ମଧ୍ୟ ପାଇଥାଉଁ ଏବଂ ନୃତ୍ୟ ଶୈଳୀ ପ୍ରତି ଆଗ୍ରହ ଆମର ଥାଏ ଏବଂ ବହୁତ ପ୍ରକାରର ଉପହାର ଦିଅନ୍ତି ଆମ ନୂଆଖାଇ ଭେଟ ଘାଟରେ ସେଥିପାଇଁ ଆମେ ବହୁତ ଗର୍ବିତ ଲାଗିଥାଏ ଆମକୁ